ନାରାୟଣ ମିଷ୍ଟାନ୍ନ ଭଣ୍ଡାରରୁ କହୁଛନ୍ତି ତ ଆଜ୍ଞା ପାଇଁ କ'ଣ କହିଲେ ପୂଜା ଥିଲା ଆଉ ମିଠା ଦରକାର ଥିଲା ପଚାଶ କେ ଜି ହୋଇପାରିବ ଆପଣଙ୍କର ସପ୍ରେ ଆପଣଙ୍କର କ'ଣ କ'ଣ ମିଠା ଅଛି ଆପଣଙ୍କର ଦୋକାନରେ ଆଜ୍ଞା ଛେନା ଯେଉଁ ଆପଣ ଯେଉଁ ରସଗୋଲା କହୁଛନ୍ତି ଆପଣ ଭଲ ଛେନାରେ ତିଆରି ହେଇଛି ତ ସେ ମିଠା

ଶୁଣନ୍ତୁ ମୋର ରସଗୋଲା ଦଶ କେ ଜି ଦରକାର ଥିଲା ବୁଝିପାରିଲେ ଆଉ ଆମର ଗୋଲାପଯାମୁନ ଦରକାର ଥିଲା ଦଶ କେ ଜି ଛେନାପୋଡ଼ ପାଞ୍ଚ ପାଞ୍ଚ କେ ଜି ଦରକାର ଥିଲା ଆଉ ଛେନାଗଜା ଆମର ଦରକାର ଥିଲା ଦଶ କେ ଜି ବୁଝିପାରିଲେ ଏମିତି ନେଇକି ଆମକୁ ପଚାଶ କେଜିର ମିଠା ଦରକାର ଥିଲା ମୋତେ ଦୁଇ ଦିନ ପରେ ଦରକାର ଥିଲା ବୁଝିପାରିଲେ ପଚିଶ ତାରିଖ ଆମକୁ ଦରକାର ଥିଲା ତ ଆପଣ ପଚିଶ ତାରିଖ ଭିତରେ ମିଠା ତିଆରି କରି ଦେଇପାରିବେ ଦୁଇଟା ପୂର୍ବରୁ ଆଜ୍ଞା ପହଞ୍ଚାଇବାକୁ ପଡ଼ିବ ଆପଣ ପହଞ୍ଚାଇପାରିବେ ଆପଣ ରସ ଆପଣ ରସଗୋଲାର ଦାମ୍ କେତେ ରଖିଛନ୍ତି କିଲୋ ଉପରେ

ଆଜ୍ଞା ଆପଣ ରସଗୋଲାର ରେଟ୍ଟା ଟିକିଏ ଆମେ ଯେହେତୁ ଦଶ କେ ଜି ଆଣିବୁ ଆପଣ ତାଦେହରୁ କିଛି କମାଇବାକୁ ଚେଷ୍ଟା କରିପାରିବେ କମାଇପାରିବେନି କିଛି ମାର୍କେଟ୍ରେ ବର୍ତ୍ତମାନ ଦୁଇଶହ ଟଙ୍କା କିଲୋ ଚାଲିଛି ଆପଣ ଅଢ଼େଇଶହ ଟଙ୍କା କହୁଛନ୍ତି ଆଚ୍ଛା ଆଚ୍ଛା ଠିକ୍ ଅଛି ତା'ହେଲେ ଆପଣ ପଚିଶ ତାରିଖ ଦିନ ପହଞ୍ଚାଇ ଦେଇପାରିବେ ଆପଣଙ୍କର ରାସ୍ତାକଡ଼ରେ ଦୋକାନଟା ରହିଛି ସେଇଠି ବହୁତ ଧୂଳି ଉଡ଼ୁଛି ସେଇଠି କିଛି ଅପରିଷ୍କାର ଭାବରେ ଜିନିଷ ଆସିବ କି ଆଜ୍ଞା

ଆପଣ ଯେଉଁ ରହୁଛି ଆପଣଙ୍କର ଯେଉଁ ମିଠା ରହୁଛି ଯେଉଁ ଆମର ରସାବଳି ରହୁଛି ସେ ରସାବଳିରେ ଆପଣ ଠିକ୍ ଠାକ୍ ଜିନିଷ ରହୁଛି ତ ଆଜ୍ଞା ସେଥିପାଇଁ ସେଥିପାଇଁ ତ ଆଜ୍ଞା ଆପଣଙ୍କୁ କଲ୍ କରିଥିଲି ମୁଁ ଆପଣ ଆଜ୍ଞା ଆଜ୍ଞା ତ ଆପଣ ଆଜ୍ଞା ଆପଣ ପଚିଶ ତାରିଖ ଭିତରେ ପଠାଇଦେଇପାରିବେ ଆପଣ ଆପଣଙ୍କୁ ମାଡ଼ାମ୍ ନୂଆଗାଁକୁ ଆଣି ପହଞ୍ଚାଇବାକୁ ପଡ଼ିବ ନୂଆଗାଁ ଯେଉଁ ମାର୍କେଟ୍ ପ୍ଲେସ୍ ଅଛି ନୂଆଗାଁ ମାର୍କେଟ୍ ପ୍ଲେସ୍ ତା ସାଇଡ଼୍ରେ ଗୋଟେ ରାସ୍ତା ଅଛି ରାସ୍ତାକଡ଼ରେ ଆପଣ ଯାଇକି ଗୋଟେ ଗାଁ ପଡ଼ିବ ନୂଆଗାଁ ସେ ନୂଆଗାଁରେ ଆପଣ ସେଇଠି ସେ ପାଖପାଖି ଆସିଲେ ମୁଁ ମାଲ୍ଗୁଡ଼ା ରିସିଭ୍ କରିନେବୁ ଆପଣଙ୍କ ପାଖରୁ ବୁଝିପାରିଲେ ଆଜ୍ଞା ଆଜ୍ଞା ଆଜ୍ଞା